ଆମ ଅଞ୍ଚଳରେ ଲୋକମାନେ ଉନ୍ନତ ନିଯୁକ୍ତି ସୁଯୋଗ ପାଇବାପାଇଁ ଯେଉଁମାନେ ବହୁପ୍ରକାର ଆହ୍ୱାନ ସମ୍ମୁଖୀନ ହୋଇଥାନ୍ତି କାରଣ ଏଠାରେ ଆଜି ଏବେ ଗୋଟେ ଏଇ ମାସକର କଥା କହୁଛି ଏହି ଲୋକମାନେ ଏଇ ଯେଉଁ ପିଲାମାନେ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ପରେ ସି ଟି କରିକି ଘରେ ବସିଥିଲେ ସେମାନଙ୍କପାଇଁ ଏକ ଆସିଲା ମାନେ ଫର୍ମ ଆସିଲା ଯେ ଟୋଟାଲ୍ ଓଡ଼ିଶାରେ ଦଶହଜାରଟି ସିଟ୍ ପଡ଼ିବ ୟୁ ପି ଟିଚର୍ ୟୁ ପି ଟିଚର୍ଙ୍କ ପାଇଁ ଏଇ ଯେଉଁ ସ୍କୁଲ୍ ଟିଚର୍ ପାଇଁ ଦଶହଜାରରୁ ଉର୍ଦ୍ଧ୍ଵ ହେଇଗଲେ ପାଖାପାଖି ପଚାଶହଜାରରୁ ଉର୍ଦ୍ଧ୍ଵ ଛାତ୍ରମାନେ ବା ଯୁବକମାନେ ଏହି ପରୀକ୍ଷା ଦେଲେ କିନ୍ତୁ ଏଇ ପରୀକ୍ଷାଟି ଫ୍ରଡ଼୍ ହେଇଗଲା ପିଲାମାନଙ୍କ ମଧ୍ୟରେ ତା' ନହେଲେ କହିବାକୁ ଗଲେ ସେ ଯେଉଁ ଆଇ ଡ଼ି କାର୍ଡ଼ ସେମାନେ ବନେଇଛନ୍ତି ଆଇ ଡ଼ି କାର୍ଡ଼ର ଗୋଟେ ଗୋଟେ ନାଁ ଅଛି ପକ୍ଷୀ ବାପାଙ୍କ ନାଁ ଡ ବଡ଼ପକ୍ଷୀ ବୋଉ ନାଁ ସାନପକ୍ଷୀ ଏମିତି କ'ଣ ଆଇ ଡ଼ି କାର୍ଡ଼ କରାଯାଇଛି ଏଥିପାଇଁ ସରକାର ବହୁତ ସରକାରର ବହୁତ ଖରାପ ଗୁଣ ରହିଛି କାରଣ ଯେତେବେଳେ ପିଲାମାନେ ଏହି ଘଟଣା ଉପରେ କେସ୍ କଲେ ଯେଉଁମାନଙ୍କର ମାର୍କ ଅଛି ସେ ପରୀକ୍ଷାରେ ସମସ୍ତଙ୍କର ଶହେଦଶ ମାର୍କ ରହିଲେ ସମସ୍ତେ ସିଲେକ୍ଟେଡ଼୍ ହେବେ କିନ୍ତୁ ଯେଉଁମାନଙ୍କର ଶହେ ଷାଠିଏରୁ ଶହେ ସତୁରୀ ମାର୍କ ମଧ୍ୟ ଅଛି ସେମାନଙ୍କୁ ସିଲେକ୍ଟ୍ କରିନାହାନ୍ତି ଶହେ ଚାଳିଶ ତିରିଶମାନଙ୍କୁ ସିଲେକ୍ଟ କରିଛନ୍ତି ସେ ଦଶହଜାରେ ସିଟ୍ରୁ ଚାରିହଜାର ସିଟ୍ଟି ଚାରିହଜାର ସିଟ୍ ମାତ୍ର ଅଛି ସିଲେକ୍ସନ୍ କରିଛନ୍ତି ଆଉ ଛଅହଜାର ସିଟ୍ ସିଲେକ୍ସନ୍ କରିନାହାନ୍ତି ଏହିଭଳି ଭାବେ ଯୁବକମାନେ ଆହ୍ୱାନ ସମ୍ମୁଖୀନ ହେଉଛନ୍ତି